ହ୍ୟାଲୋ ସାମଲ ରେଷ୍ଟୁରେଣ୍ଟରୁ କହୁଥିଲେ କି ଆଜ୍ଞା ମୁଁ ସାହୁ ବାବୁ କହୁଥିଲି ଯାନିପଡ଼ିଆ ଭଦ୍ରକରୁ ମୁଁ ପ୍ରତିଦିନ ଅଫିସ୍ ଯାଏ ଏବଂ ଅଫିସ୍ ଯିବା ପୂର୍ବରୁ ମୁଁ ଆପଣଙ୍କ ରେଷ୍ଟୁରେଣ୍ଟରୁ ଖାଦ୍ୟ ଅର୍ଡ଼ର୍ କରିଥାଏ ତେଣୁ ମୁଁ ଅଫିସ୍ ଯିବାପାଇଁ ଖାଦ୍ୟ ଅର୍ଡ଼ର୍ କରିଥାଏ ତାହା ଦିନ ଦଶଟା ବେଳେ ପହଁଞ୍ଚିବାପାଇଁ ଲେଖିଥାଏ କିନ୍ତୁ ଏଇଠି ମୁଁ ଦେଖୁଛି ଗତ ଚାରିଦିନ ହେଲାଣି ଆପଣଙ୍କ ଖାଦ୍ୟ ଅର୍ଡ଼ର୍ ମୋ ଘରେ ଠିକ୍ ସମୟରେ ପହଁଞ୍ଚିପାରୁ ନାହିଁ ଏହା କେତବେଳେ ଦଶଟା ଦଶ କେତେବେଳେ ଦଶଟା କୋଡ଼ିଏରେ ପହଞ୍ଚୁଛି ତେଣୁକରି ମୋ ଅଫିସ୍ ଯିବାରେ ଅସୁବିଧା ହେଉଛି ମୁଁ ଟିକେ ଏହାର କାରଣ ଜାଣିପାରେ କି ଯେ କ'ଣ ପାଇଁ ଖା ଆପଣକର ଯୋଉ ଖାଦ୍ୟ ଅର୍ଡ଼ର୍ ମୁଁ ଦେଇଥାଏ ସେଟା କ'ଣ ପାଇଁ ଆମ ଘର ପାଖରେ ପହଁଞ୍ଚିବା ପାଇଁ ବିଳମ୍ବ ହୋଇଥାଏ ଟିକେ ସେ ବିଷୟରେ ମୋତେ ଅବଗତ କରିବେ ଯଦି ମୁଁ ଆପଣକର ଠାରୁ ଠିକ୍ ସମୟରେ ଆପଣଙ୍କ ଠାରୁ ଖାଦ୍ୟ ନ ପାଇପାରିବି ତେବେ ମୁଁ ଅନ୍ୟ ବ୍ୟବସ୍ତା କରିବି ଏବଂ ମୁଁ ଯୋଉ ଅର୍ଡ଼ର୍ଟି ଦିଏ ସେଇଟା ଟିକେ ଆପଣ ଧ୍ୟାନର ସହିତ ଯଦି ଶୀଘ୍ର ପଠେଇବେ ଦଶଟା ଭିତରେ ତାହାଲେ ମୁଁ ଯାଇ ସେ ଅର୍ଡ଼ର୍ଟି ଗ୍ରହଣ କରିବି ନଚେତ୍ ମୁଁ ଅନ୍ୟ ରେଷ୍ଟୁରେଣ୍ଟ୍ରୁ ଖାଦ୍ୟ ମଗାଇବାପାଇଁ ବାଧ୍ୟ ହେବି ଆପଣ ସେ ବିଳମ୍ବର କାରଣ ମୋତେ କହିଲେ ମୁଁ ଟିକେ ଖୁସି ହୁଅନ୍ତି